ମୁଖ୍ୟତଃ ଧନୀ ଲୋକମାନେ ଘୋଡ଼ା ଚଢ଼ିବା ସଉକ ପୂରଣ କରିପାରିଥାନ୍ତି ଘୋଡ଼ା ଚଢ଼ିବାର କେତେକ ନିୟମ ଅଛି ଯେପରି କେବଳ ବାମ ପଟକୁ ଯିବା ତା'ର ବେଲ୍ଟକୁ ଧରିବା ଏବଂ ଅନ୍ୟ କାହାକୁ ନିଜ ପଛ ପଟେ ବସାଇବା ନାହିଁ କିମ୍ବା ଏମିତି କିଛି ଜିନିଷ ନକରିବା ଯେଉଁଥିରେ କି ନିଜ ବାଲାନ୍ସ ଘୋଡ଼ା ଉପରେ ରହିବନି ଅନେକ ଲୋକ ଏହାକୁ ନିଜ ସଉକ ପାଇଁ ଖେଳିଥାନ୍ତି ମାତ୍ର ଅଳ୍ପ କେତେକ ଲୋକ ଏହା ଉପରେ ଧନ କିମ୍ବା ଜୁଆ ପାଇଁ ଏହାକୁ ଖେଳିଥାନ୍ତି ଅନେକ ଲୋକ ଏହା ଏହାକୁ ନିଜ ସଉକ ଭାବରେ ବ୍ୟବହାର କରି ମନୋରଞ୍ଜନ କରିଥାନ୍ତି ଏବଂ ନିଜେ ଆନନ୍ଦପ୍ରାପ୍ତ କରିଥାନ୍ତି